ହ୍ୟାଲୋ ଭାଇ ନମସ୍କାର ଆଉ କ'ଣ କରିବା ବର୍ଷା ପାଣି କିଛି ହେଉନି କ'ଣ କରିବି ବୋଲି ଭାବୁଛି ପନିପରିବା ଚା ପନିପରିବା ଚାଷ କରିବା କି ମୋ ପାଖରେ ତ କୌଣସି ପାଣି ଫାଣି ର ସୁବିଧା ନାହିଁ ଖାଲି ଜାଗା ଅଛି ଆଉ କ'ଣ କରିବା ତୋ ପାଖରେ କ'ଣ ଅଛି କି ଠିକ୍ ଅଛି ସେଠାରେ ପୁଣି ତେନେ ପନିପରିବା ବାଇଗଣ ହଉ ଟମାଟ ହଉ ଭେଣ୍ଡି ହଉ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ଆଉ କ'ଣ ଠିକ୍ ଅଛି ଆଉ ଚାରା ଚାରା ସବୁ କିଣିବା ଆଉ ବିଜା ଫିଜା ସବୁ କିଣିବା ମାର୍କେଟ ରୁ ଆଉ କ'ଣ ଆଉ ଆମ ପାଖରେ ଟ୍ରାକ୍ଟର ଅଛି ସେହିଟା କୁ ନେଇକରି ଏ ଯୁତେଇ ଦେବା ପାଣି ଭିଜାଇ କରି ଆଉ କ'ଣ ରଜ ପର୍ବ ଆଗରୁ ଯାହା ପନିପରିବା ଚାଷ ଅଛି ସେସବୁ କରିବା ଆଉ କ'ଣ ଠିକ୍ ଅଛି ସେହିକଥା ତ ମୁଁ ବି ଭାବୁଛି ସେହିଟା କ'ଣ କରିବା ଠିକ୍ ଅଛି ତାଙ୍କ ସହିତ ତୁ ଯୋଗାଯୋଗ କର ଆଉ କେମିତି କ'ଣ ପଇସା ପତ୍ର ବିଷୟ ରେ କ'ଣ ଯିବା ଆସିବା କେମିତି କ'ଣ ଦେଲେ ହବ କେତେ ପରିମାଣ ରେ ଦେଲେ ହେବ ସେ ସବୁ ବିଷୟରେ ବୁଝା ବୁଝି କର ଆଉ କ'ଣ ରଜ ଭିତର ସେସବୁ କୁ ଯେମିତି ହେଲେ ଆମକୁ ଆଦାୟ କରିବାକୁ ହେବ ଠିକ୍ ଅଛି ଆଉ କ'ଣ ଆଉ କ'ଣ କହୁନୁ ହଁ ଜିକେ ସି ଜିକେ ସିଡ ୱାନ୍ ଏଫ୍ ଆଇ ଏଲେ ଜିରୋ ଥ୍ରୀ ୱାନ୍ ର ଅଛି ଯେଉଁଟା ବାଇଗଣ ପୁରା ଭଲ ଅମଳ ହୁଏ ଆଉ ଆଉ ଲୋକ ଙ୍କ ଠାରୁ ଭଲ ଭାବରେ ବୁଝିବା କେଉଁଠି କେତେ ଦିନ ୟା ଠିକ୍ ଭାବରେ ହେବ କେଉଁଠି କେତେ କ'ଣ ଦରକାର ସେ ସବୁ ପାଖ ଦୋକାନ ସେ ତୋର ସାଙ୍ଗ ନିକଟରୁ ବୁଝିବା ଆଉ କ'ଣ ଠିକ୍ ଅଛି ଅଛି ଅଛି କୁଡ଼ି ଅଛି ଆଉ କୋଦାଳ ନାହିଁ ସେହିଟା ବି ମାର୍କେଟ କୁ ଯାଇ ଧରି ଆଣିବା ଦୋକାନ ରୁ ଲୁହା ସାମାନ ଦୋକାନ ରୁ ଆଉକ'ଣ ଅଛି କି ତୋ ପାଖରେ ଆଉ ଠିକ୍ ଅଛି ମୁଁ ଏବେ ରଖୁଛି ତାନେ ରଖୁଛି ହେଲା